ଆମ ଦୋକାନରେ ସବୁ ଅଛି ମାନେ ଦେଖ ଦେଖିବାକୁ ଗଲେ ଅଛି ବାଇଗଣ ଅଛି ବିନ୍ସ୍ ଅଛି ଟମାଟୋ ଅଛି ତାପରେ ମାନେ ବହୁତ କିଛି ଅଛି ବୁଝିଲେ କି ମକା ଅଛି ତ ସବୁ କିଛି ମରିଚ ଅଛି କାକୁଡ଼ି ଅଛି ସବୁ କିଛି ଅଛି ଆପଣଙ୍କୁ କଣ ଦରକାର କହୁନାହାଁନ୍ତି ମୋତେ କହିଲି ପରା ବାଇଗଣ ବିନ୍ସ୍ ଝୁଲଣ ମରିଚ ଫଳ ଜିନିଷ କଣ ଅଛି କହୁଛନ୍ତି କି ଫଳ ଜିନିଷ ବି ଆମର ଅଛି ଯେମିତିକି ଆପେଲ୍ ଅଛି କଦଳୀ ଅଛି ଡାଳିମ୍ବ ଅଛି ଅଙ୍ଗୁରୁ ଅଛି ଏକ୍ସଟ୍ରା ସବୁ କିଛି ଆମର ଅଛି କୋଉଟା କେତେ ବେଲେ ଦେଖନ୍ତୁ ଅଛି ଆପେଲ୍ଟା ଅଛି ଶହେ ଟଙ୍କା ଅଛି ଆଉ କମଳାଟା ବି ସେଇ ଅଶୀ ଟଙ୍କା ଅଛି ବୁଝିଲେ କି ଅଙ୍ଗୁରୁଟା ଅଛି ଦୁଇଶହ ଟଙ୍କା ମାନେ ଏ ଟାଇପ୍ର ସବୁ ରହୁଛି ଆଉ ଭଲ ରହୁଛି ଆମର ଏଠି ଜିନିଷ ମାନେ ଭଲ ମାନେ ଠିକ୍ ଦରରେ ଦେଉଛୁ ବୁଝିଲେ ଆସିକି ନେଇ ପାରିବେ ଖରା ଦିନେ ଖରା ଦିନେ ଦେଖନ୍ତୁ ଏବେ ତ ରିସେଣ୍ଟଲି ଆମର ବିନ୍ସ୍ ଏବେ ଚାଲିଛି ବୁଝିଲେ କି ବିନ୍ସ୍ ଚାଲିଛି ବାଇଗଣ ଚାଲିଛି ଝୁଲଣ ଚାଲିଛି ଟମାଟୋ ଚାଲିଛି ଫଳ ଫଳ ଅଛି ଏବେ ଆପେଲ୍ ଅଛି ଆପେଲ୍ ଅଛି ଅଙ୍ଗୁର ଅଛି କଦଳୀ ଅଛି ସବୁ କିଛି ଅଛି ଏବେ ଯାହା ନେଇ ପାରିବେ ଆପଣ କହିଲି ପରା ମାନେ ଆପେଲ୍ ଅଛି ସେଇ ଶହେ ଟଙ୍କା ଅଛି ଅଙ୍ଗୁରୁ ଅଛି ଦୁଇଶହ ଟଙ୍କା କମଳା ଅଛି ଅଶୀ ଟଙ୍କା ଆସୁନାହାଁନ୍ତି ନେବା ପାଇଁ ଆସୁନାହାଁନ୍ତି ତରଭୁଜ ଅଛି ଚାଳିଶି ଟଙ୍କା ଅଛି ଫଳ ମାନେ ଫ୍ରୁଟ୍ କହୁଛନ୍ତି ନା ପନିପରିବା ଶୀତ ଦିନେ ବି ଶୀତ ଦିନେ ବି ଅଛି ବହୁତ ଡାଳିମ୍ବ ଡାଳିମ୍ବ ସବୁ ମାନେ ଅଛି ଆରେ ଆମର ବେଶୀ ହଏଉଛି ବୋଲେ ମାନେ ଆପେଲ୍ଟା ବେଶୀ ହଏଉଛି ହଁ ବାହାର ଆଡ଼ୁ ଆସେ ହେଉଛି ବୁଝିଲେ ଶୀତ ଦିନେ ଭଲ ତ ଦେହକୁ ମାନେ ଥଣ୍ଡା ଜିନିଷ ସେଇଟା ବି ଦେହକୁ ଭଲ ସୁସ୍ଥ ରହିବ ବୁଝିଲେ ସେଥିପାଇଁ ଲୋକ ଖାଉଛନ୍ତି ଆଉ ତାସହିତ ମାନେ ଆମର ଲୋକ ମାନେ କଷ୍ଟମର୍ ବି ଆସିକିରି ଏବେ ଲୁଣ ତାହିଁରେ ମଡ଼େଇକି ମୋତେ ଦଉଛନ୍ତି ଖାଉଛନ୍ତି ତରଭୁଜ

ହଁ ହଁ ହଁ ଥଣ୍ଡା ହଁ ଥଣ୍ଡା ବି ଅଛି ନା ସାଇଡ଼୍ରେ ଫ୍ରିଜ୍ରେ ଥଣ୍ଡାଫଣ୍ଡା ସବୁ ଅଛି ଠିକ୍ ଅଛି ଠିକ୍ ଅଛି ରଖନ୍ତୁ